ଏଇଟା ତ ଖରାଦିନ୍ ହେ ଦେହରୁ ଗମ୍ ଗମ୍ ଝାଲ ବାହାରୁଛି ଆର୍ ଘର୍କେ ଛନ୍କେ ପାଣ୍ ପିଇବାର୍ ଲାଗି ବି ଇଚ୍ଛା ଲାଗୁଛି ତେନୁ ବାହାରେ ଥିଲେ ତ କୋଲ ଡ୍ରିଂକ୍ ଫୋଲଡ୍ରିଂକ୍ରେ କାମ୍ ଚଲି ଯାଇସି କିନ୍ତୁ ଘରେ ଥିଲେ ସେଇଟା କେନୁ ପାଇବ ହେତିର୍ ଲାଗି ଘରେ ବିଭିନ୍ନ ପ୍ରକାର ପାନୀୟ ଆମେ ତିଆରି କରସୁଁ ଧାରାଯାଉ କେନ୍ ଗୁଟେ ଲୋକଟେ ଆଇଲା ଲେମ୍ବୁ ସରବତ୍ ପାନି ଟିକେ କରିକିରି ତାହାକୁ ଦିଆଯାଇସି ଆଉ ଥିରରେ ଭାତ୍ ରାନ୍ଧି ସାରିଲା ପରେ ଥିରକେ ଇ ଚଟନୀ ପତର୍ ପକାଇକିରି ଲେମ୍ବୁ ଲୁଣ୍ ଲଙ୍କା ଟିକେ ଦେଇକିରି ସେଇଟା ଯଦି ପିଇବ ବୋଇଲେ ପାଟିକେ ବି ସୁଆଦିଆ ଲାଗ୍ସି ଆର୍ ପେଟ୍କେ ବି ଭଲ୍ ଲାଗ୍ସି କିନ୍ତୁ ସବୁବେଲେ ଘରେ ଥିଲାବେଲେକେ ଲେମ୍ବୁ ପାଣ୍ଟା ସବୁବେଲେ ପିଆପିଇ ହେସି